ହ୍ୟାଲୋ ହଁ ମୁଁ ରୋଜାଲିନ୍ କହୁଥିଲି ମୁଁ କ୍ୟାବ୍ ବୁକ୍ କରିଥିଲି ଘଣ୍ଟାଏ ପୂର୍ବରୁ ହଁ ମୁଁ ଆପଣ କହିଥିଲେ ଦଶଟାବେଳେ ଆସିକି ପହଞ୍ଚିବା ପାଇଁ ମୋତେ ପିକ୍ କରିବେ ବୋଲି ଷ୍ଟେସନ୍ ମାର୍କେଟ୍ ପାଖରୁ ମୁଁ ତ ଅପେକ୍ଷା କରିଛି ଆପଣ ଏପର୍ଯ୍ୟନ୍ତ ଆସିନାହାଁନ୍ତି ହଁ ଘଣ୍ଟାଏ ହେଲାଣି ମୁଁ ଅପେକ୍ଷା କରିକି ଅଛି ଆପଣ ଏପର୍ଯ୍ୟନ୍ତ ଆସିନାହାଁନ୍ତି କୋଉଠି ଅଛନ୍ତି କହିଲେ ହଁ କେତେ ସମୟ ଲାଗିବ ଆଉ ପହଞ୍ଚିବାପାଇଁ ଆସିକି ନାଇ ମୋର ଲେଟ୍ ହେଉଛି ନା ଆପଣ ଟିକେ ଶୀଘ୍ର ଆସନ୍ତୁ ହଁ ଟିକେ ଶୀଘ୍ର ପହଞ୍ଚିବାପାଇଁ ଚେଷ୍ଟା କରନ୍ତୁ କାହିଁକି ମୋର ଅଛି ଡ଼ିୟୁଟି ଅଛି ଜୟେନିଂ ଅଛି ମୋର ସାଢ଼େ ଦଶଟା ବେଳେ ଟିକେ ଅଧ ଘଣ୍ଟା ଭିତରେ ନ ପହଁଞ୍ଚିଲେ ମୋର ବହୁତ ଅସୁବିଧା ହେଇଯିବ ମୋର ପ୍ରୋବ୍ଲେମ୍ ହେବ ଆପଣ ଟିକେ ଶୀଘ୍ର ଆସିବାକୁ ଚେଷ୍ଟା କରନ୍ତୁ ମୁଁ ଆପଣଙ୍କୁ ବୁକ୍ କରିଛି ଗୋଟେ ଘଣ୍ଟା ହେଲା ଅପେକ୍ଷା କରିଛି ଆପଣ ଆସୁନାହାଁନ୍ତି ଏତେ ଲେଟ୍ କଲେଣି ଘଣ୍ଟାଏ ହେଲା ମୁଁ ଅପେକ୍ଷା କରିଛି ନାଇ ଆପଣ ଶୀଘ୍ର ଟିକେ ଆସନ୍ତୁ ମୋର ସାଢ଼େ ଦଶଟାରେ ରିପୋର୍ଟିଂ ଅଛି ଜୟେନିଂ ଅଛି ହଁ ଆପଣ ଶୀଘ୍ର ଆସିବାକୁ ଚେଷ୍ଟା କରନ୍ତୁ ଆଉ ଦଶ ମିନିଟ୍ ଭିତରେ ପହଁଞ୍ଚନ୍ତୁ ଦଶ ମିନିଟ୍ ଭିତରେ ପହଁଞ୍ଚନ୍ତୁ ଆସିକି